ଭାଇ କ୍ଷୀର କେମିତି ଦେଉଛ କ୍ୱାଲିଟି ଭଲ ଲାଗୁନି ଆଉ କ୍ଷୀରରେ ବେଶୀ ପାଣି ଆସୁଛି ଲାଗୁଛି ମୋତେ ନାଇଁ କ୍ଷୀର ପିଇକି ପିଲାମାନଙ୍କର ଝାଡ଼ା ହେଉଛି ବାନ୍ତି ହେଉଛି କ'ଣ କ୍ଷୀର ଦେଉଛ ତମେ ଆଗରେ ମୁଁ କ୍ଷୀର ନେଇଛି ଏମିତି କ୍ଷୀର କେବେବି ମିଳିନି ମୋତେ ତମେ କେଉଁ କ୍ଷୀର ଦେଉଛ ତମେ ବେଶୀ ପାଣି ମିଶେଇକି ମିଶାଉଛ ନା କ'ଣ କରୁଛ ତମେ ଜାଣିଛ ମୁଁ ତ କିଛି ବୁଝିପାରୁନି ନାଇଁ ଭାଇ ତୁମର ପାଣି ଫାର୍ଷ୍ଟରେ କ୍ଷୀର ଭଲ ଆସୁଥିଲା ଏବେ ତୁମର କ୍ଷୀର ବେଶୀ ଭଲ ଆସୁନି ବେଶୀ ପାଣି ପାଣିଆ ହେଉଛି ପିଲାମାନେ ଖାଇବି ପାରୁନି ହେଲେ କ'ଣ ହଁ ପିଲାମାନେ ଖାଉନି ପରା ପୁରା ପାଣିଆ ପାଣିଆ ଲାଗୁଛି ପିଲାମାନେ କହୁଛନ୍ତି ନାଇଁ ମୁଁ ଖାଇବିନି ଏଇଟା ପାଣି ଅଛି ଏଠି ଖାଲି ପାଣି ପାଣି ଲାଗୁଛି କ୍ଷୀର ନାଇଁ ଏଇଟା ପାଣି ଅଛି ହେଲେ କ'ଣ କହୁଛ ତମେ କ୍ଷୀରରେ ଏମିତି କ'ଣ ମିଛଉ ମିଶାଉଛ ନା କ'ଣ ଭାଇ ତମକୁ ପଇସା ପଇସା ଦରକାର ବୋଲେ ପଇସା ନିଅ ବେଶୀ କିନ୍ତୁ ମାତ୍ର ମୋର ମୋତେ କ୍ଷୀର ଭଲଟା ଦିଅ ହଁ ଆଗରୁ ଏବେ ଯଦି ତମେ ଭଲ କ୍ଷୀର ଦେଇପାରିବ ବୋଲେ ମୋତେ କ୍ଷୀର ଦିଅ ନହେଲେ ତମର କ୍ଷୀର ଦେବା ଦରକାର ନାଇଁ ବୁଝିପାରିଲ ମୋ କଥା ହଁ ଯଦି ଯଦି ଭଲ ନଦେଇପାରିବ ବୋଲେ ମୋତେ କୁହ ମୁଁ ଅନ୍ୟ ଜାଗାରେ ଦେଖିବି ତମ କ୍ଷୀର ମୋତେ ଭଲ ଲାଗୁନି ହଉ ହେଲେ ଠିକ୍ ଅଛି ଆଉ ଥରେ ଦେଖିବା ତମ କ୍ଷୀର ଯଦି ଭଲ ଲାଗୁଛି ବୋଲେ ମୁଁ ନେବି ନ ହେଲେ ତୁମ କ୍ଷୀର କ୍ୟାନସେଲ୍ ମୁଁ ଆଉ ନେଇପାରିବି ନାଇଁ ହଉ ହେଲେ ରଖୁଛି